ଆମେ ଆମ ବଗିଚାରେ ଖତ ତିଆରି କରବାର୍ ଲାଗି ଗାଈ ରଖୁ ଗାଈ ଖତ ତିଆରି କରୁଁ ଏବଂ ସେ ଖତକେ ଗୋଟେ ଜାଗାରେ ଗଦେଇକରି ସେଟାକି ରଖିକିରି ପାନ୍ ଦେଇକିରି ସେ ରଖିକିରି ଖତ ତିଆରି କରାଯାଏସି ସେ ଖତକେ ନେଇକିରି ବର୍ଷେ କିମ୍ବା ଛଅମାସ ରହ ହେଲା ପରେ ସେ ଖତ୍କେ ନେଇକେ ଆଉର୍ ବଗିଚାରେ ଦେଇ ବ୍ୟବହାର କରସୁଁ ଯେନ୍ତାକି ଜିଆ ଖତ ମେଢ଼ୀ ଖତ୍ ଚିଲି ଖତ୍ କି ବହୁତ ଜିନିଷ୍ ଗୁଡ଼ିକ ଅନ୍ୟ ଖରାପ ତାର୍ ମାନେ ମଇଳା ନେଇକିରି ସବୁ ଖତ୍ ତିଆରି କରାଯାଏ ଆସେ ସେ ଖତ୍କେ ନେଇକିରି ବଗିଚାରେ ଲଗାଇଲେ ବହୁତ ଉନ୍ନତି ହେସି ଆଉ ଖତ ନେଇକିରି ବ୍ୟବହାର କରାଯାଏସି ଯେନ୍ଟାକି ଖତ୍କେ ର ଦେଲା ପରେ ବର୍ଷେ ଛଅମାସ ପରେ ପୁରା ସେଟା ଏକ୍ଚୁଆଲି ରିୟଲ ଖତ୍ ହେଇଯିବା ଯେନା ଖର୍ସି ହେଇଥିବା ସେଟା ଖତ୍ ହେଇଯିବା ସେ ଖତ୍କେ ନେଇକିରି ଗଛ୍ ତଳେ ଦେଲେ ବହୁତ୍ ଗଛ ଉନ୍ନତି ହେବା ଉନ୍ନତି ହେଲା ପରେ ସେଟା ଫୁଲ୍ଫଲ୍ ଦେଲେ ସେ ବଗିଚା ବହୁତ ଫଲ୍ଫୁଲ୍ ଆସିପାର୍ବା ବହୁତ ଭଲ୍ ଲାଗ୍ବା ଆଉ ସେଥିରେ ଫଲ୍ଫୁଲ୍ ଆସିଲା ପରେ ବହୁତ ଲାଭ କିଛି ମିଲିପାର୍ସି ଆଉ ସେଟା ବି ବିକିକିରି ବି ବହୁତ ଉନ୍ନତି କରିହେସି ସେଥିର୍ଲାଗି ଆମେ ଗୋଟେ ଜାଗାରେ ଖତ ଗଦାସୁଁ ଆଉ ସେ ଖତ୍କେ ବାନ୍ଧିକିରି ବର୍ଷେ ଛଅମାସ ରଖିକିରି ସେ ଖତ୍ଟା ବ୍ୟବହାର କରାଯାଇସି